ଖାଦ୍ୟ ଯଦି ନଷ୍ଟ ହେଇଯାଇଛି ତ ଆମେ ତାହାକେ ପୁନର୍ବାର ଟ୍ରାଏ ନାଇଁ କରୁ ହେଲା ଯେ ନାଇଁ କରିକି କେମିତି କରି ଆମେ ସେଟାକେ ସଲ୍ୟୁସନ୍ ବାହାରମା ତ ଖାଇ ପାର୍ମା ତାହାଲେ ଡବଲ ହଇରାଣ ନାଇଁ ହବାର୍ କଥା ତ ଆମେ ସେଟାକେ ଯଦି ଅଧିକା ଲୁଣ ଲାଗିଯାଇଥିବା ତ ଆମେ ତାହାକେ ଆଉ ଟିକେ ଅଧିକା ପାନି ଦେଇକରି ତାହାକୁ ଆମେ ଆଉ ଟିକେ ବସେଇ ଦେଇକରି ତାହାକେ ଆମେ ସେଟା ଗୋଟେ ଖାଇମା ଆମେ ଯଦି ଡବଲ ଯଦି ଫେର ରାନ୍ଧିମା ତ ଡବଲ ଶାସନ ହେବାର୍କେ ପଡ଼୍ବା ନା ତ ଅଧିକା ଡବଲ କମ ସମୟରେ ଯେମତି ଆମେ ଖାଇ ପାରମା ଜଲ୍ଦି ତ ଆମେ ତାହାକେ ଆଉ ଅଧିକ ଟିକେ କର୍ ପାନି ଦେଇକିରି ଆମେ ତାହାକୁ ଯଦି ଖାଇବା ବୋଲେ ବସେଇ ଦେଇକରି ସେଟା ତ ଭଲ ହେବା ଆଉ ଯଦି ଆକୁ ଯଦି ଏମିତି ଖାଇଦେଲେ ତ ନାଇଁ ବିି ଅଧିକା ଲୁଣ ଲାଗଛି ଯଦି ଯଦି ପୁଡ଼ି ଯାଇଚ ତ ତାହାକେ ଆମେ ଦେଖ୍ମା ଖାଇ ଖାଇ ହେବା କାଏଁ ତ ଖାଇ ହେଲେ ତ ଆମେ ଖାଇମା ଯଦି ଖାଇ ନାଇଁ ହୁଏ ତ ଆମେ ବାଧ୍ୟ ଆମେ ରାନ୍ଧ୍ମା ନା ଯଦି ଗେଷ୍ଟ ଆସିଥିବେ ତାକୁ ପୋଡ଼ାଟା ଥୋଡ଼ି ନା ଦେମା ଆମେ ତ ସେଥିର୍ଲାଗି ଆମେ ନିଜେ ଫେର୍ ରାନ୍ଧବାର୍କେ ପଡ଼୍ବା ଯଦି ପୁଡ଼ି ଯାଇଛେ ତ ଯଦି ଅଧିକା ଲୁନ୍ ଲାଗିଯାଇଛେ ତ ତାହାକେ ଆମେ ପାଣି ଟିକେ ଦେଇକିନା ତ ଆମେ ସେଟା କରିପାର୍ମା ବାକି ପୁଡ଼ି ଯାଇଥିଲେ ତ ଆମେ ତାହାକେ ଖାଇ ତ ନାଇଁ ହୁଏନା ବାସ୍ନା ହେବା ବହୁତ ପ୍ରକାର ଖାଇ ନାଇଁ ହୁଏ ଯଦି ଖାଇ ହେବା ତ ଟ୍ରାଏ କର୍ମା ଯଦି ଖାଇ ହେବା ବୋଲେ ତ ଖାଏମା ଯଦି ନାଇଁ ଖାଇ ହୁଏ ତ ତାହାକେ ଆମେ ଆଉଥରେ ରାନ୍ଧ୍ମା ତ ଆଉଥରେ ରାନ୍ଧିଲେ କାଁ ହେବା କି ଟାଇମ ୱେଷ୍ଟ ହେବା ଆଉ ତାହାକୁ ଯଦି ମ୍ୟାନେଜ୍ କରି କରି ଖାଇ ହେଇ ପାର୍ମା ତ ଭଲ ଲାଗେ ଯଦି ମ୍ୟାନେଜ୍ କରି କରି ଖାଇ ନାଇଁ ପାର୍ବା ତ କାଁ କର୍ମା ଡବଲ ଫେର୍ ରାନ୍ଧବାର୍କେ ପଡ଼୍ବା ନା ସେଥିର୍ ଲାଗି କେମିତି ନଷ୍ଟ ନାଇଁ ହୁଏ ସେ ଚିନ୍ତା କର୍ମା ଯଦି ନଷ୍ଟ ତ ହେଇଯାଇଛେ ଏଁ ନିହାତି କାଣା ତ କର୍ବାକେ ପଡ଼୍ବା ନା ସେଥିର୍ଲାଗି